ଆପଣ ହରେକୃଷ୍ଣ ବରା ପିଆଜି ଦୋକାନ କହୁଥିଲେ ବରା ପିଆଜି କେତେ ଟଙ୍କା କ'ଣ ଦେଉଛ ବରା ପିଆଜି ଏତେ ରେଟ୍ କ'ଣ କହୁଛ ସେଥିପାଇଁ କ'ଣ ଏତେ ରେଟ୍ ତା' ବୋଲି କରିବ

ଆପଣଙ୍କ ପାଖ ଦୋକାନରେ ଟିକିଏ କମ୍ ରେଟ୍ରେ ଦେଉଛନ୍ତି ଆଉ କ'ଣ ମୋମୋ ଫୋମୋ କ'ଣ କେତେ ଟଙ୍କା ରେଟ୍ ଆଉ ଦୋସା ପ୍ଲେଟ୍ଟା କେତେ ଟଙ୍କା ନେଉଛ ନବେ ଟଙ୍କା ଏତେ ଟଙ୍କା କ'ଣ ନେଉଛ ପଚାଶ ଟଙ୍କା ନେଉନ ନାହିଁ ସମସ୍ତଙ୍କର ବା ପଚାଶ ଟଙ୍କା ସବୁ ଦୋକାନରେ ପଚାଶ ଟଙ୍କା ହଉ ତା'ହେଲେ ମୁଁ ତା'ହେଲେ ଯିମି ତ ଆଣିମି ଆଉ ଆଉ କ'ଣ ଚାଉମିନ୍ ଫାଉମିନ୍ କ'ଣ ବିକୁଛନ୍ତି ଚାଉମିନ୍ ପ୍ଲେଟ୍ଟା କେତେ ମୋମୋ ହାଫ୍ ପ୍ଲେଟ୍ଟା

ସାଧାଟା ବା ପଚାଶ ଟଙ୍କା ନିଅନ୍ତି ଚିକେନଟା ସତୁରୀ ଟଙ୍କା ଦେଖ କ'ଣ କିଛିଟା ଡିସକାଉଣ୍ଟ କର ମୁଁ ପାର୍ସଲ୍ ନେବି ମୋମୋ ଦୁଇ ପ୍ଲେଟ୍ ଦୋସା ଦୁଇ ପ୍ଲେଟ୍ ବରା ଗୋଟେ ପ୍ଲେଟ୍ ପିଆଜି ଗୋଟେ ପ୍ଲେଟ୍ ଆଉ ତା'ହେଲେ କେତେ ଟଙ୍କା ହେଲା ମୋମୋ ଚିକେନ ଦୁଇ ପ୍ଲେଟ୍ କରିଦିଅ ଆଉ ସାଧାର ଦୁଇ ପ୍ଲେଟ୍ କରିଦିଅ ହଉ ହଉ ହଉ ତା'ହେଲେ ଟୋଟାଲି ମିଶାଇକି କୁହ କେତେ ଟଙ୍କା ହେଲା ଚାରି ଶହ ଟଙ୍କା ଦେବି ହଉ ଚାରି ଶହ ପଚାଶ ଫାଇନାଲ୍ ହଉ ତା'ହେଲେ ମୁଁ ଯାଉଛି ତୁମେ ପାର୍ସଲ୍ ବସାଇ ରଖିଦିଅ